ଆପଣ ଲକ୍ଷ୍ମୀପ୍ରିୟା ମ୍ୟାଡ଼ାମ୍ କହୁଥିଲେ ଆପଣଙ୍କର ଟ୍ୟାକ୍ସି ଆଭେଲେବଲ୍ ଅଛି ଆଜ୍ଞା ଆମର ଟିକିଏ ଦରକାର ଥିଲା ମୁଁ ଆଉ ମୋ ସାଙ୍ଗ ନୂଆକି ବାହାରୁ ଆସିଛୁ ଆମକୁ କଟକ ନରାଜ ବୁଲିବାର ଅଛି ନାଇଁନାଇଁ ଆମର ଦିନସାରା ବୁଲିବାର ଅଛି ତ ଆମେ ଟ୍ୟାକ୍ସି ରିଜର୍ଭ କରିବୁ ଆପଣ କ'ଣ ଏତେ କହୁଛନ୍ତି ଆପଣ କ'ଣ ଲୋକାଲ ଲୋକଙ୍କୁ ଏତେ କହୁଛନ୍ତି ନା ଆମେ ନୂଆ ଆସିଛୁ ବୋଲି ଆମକୁ ଏମିତି ଏତେ କହୁଛନ୍ତି ଆଛା କେଉଁ କେଉଁ ଜାଗା ସେଠି ଭଲ ଜାଗା ସବୁ ଅଛି ଆପଣ ଏଇ ଏରିଆ ଲୋକ ଆପଣ ଜାଣିନାହାନ୍ତି ତଥାପି କିଛିତ ଜାଗା କୁହନ୍ତୁ ଇଣ୍ଟରେଷ୍ଟିଙ୍ଗ ଇଣ୍ଟରେଷ୍ଟ ଆସିବ ସେ ଜାଗା ବୁଲିବା ପାଇଁ ଏତ ଆପଣ ଟିକିଏ ଫାଇନାଲ୍ ରେଟ୍ କୁହନ୍ତୁ ଏତେ କ'ଣ ହାଇ ରେଟ୍ କରିବା କଥା ହଁ ମୁଁ ଗୁଗୁଲରେ ଦେଖିଛି କେତେ କିଲୋମିଟର ଆଭେଲେବଲ୍ ହେଉଛି ଆଉ ଲୋକାଲ୍ ଲୋକଙ୍କୁବି ପଚାରିଛି ବଟ ଟିକିଏ କୁହନ୍ତୁ ଫିକ୍ସ ରେଟ୍ ଟିକିଏ ଆପଣ ଟିକିଏ କମ୍ କରନ୍ତୁ ଦିଇଜଣ ପାଞ୍ଚଦିନ କଟକ ଭୁବନେଶ୍ୱରରେ ବହୁତ ଜାଗା ବୁଲିବାର ଅଛି ଭୁବନେଶ୍ୱର ରାମ ମନ୍ଦିର ଯିବାର ଅଛି ବହୁତ ଆଡ଼େ ବୁଲିବାର ଅଛି

ପନ୍ଦରଶହ ଆଜ୍ଞାଆଜ୍ଞା

ଆଜ୍ଞା